ସ୍ଥାନୀୟ ଅଞ୍ଚଳରେ ଜୀବିକା ଉତ୍ପାଦନ କରିବାର ମୁଖ୍ୟ ଶୈଳୀ ହେଉଛି କୃଷି ଏହି କୃଷି କାର୍ଯ୍ୟ ଦ୍ୱାରା ଲୋକମାନେ ସାଧାରଣତଃ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଲୋଡ଼ିଥାନ୍ତି ଯାହା ସରକାରଙ୍କ ଦ୍ୱାରା ସେମାନଙ୍କୁ ଦିଆ ଯାଇଥାଏ ସରକାର ସମୟେ ସମୟେ କୃଷକମାନଙ୍କ ପାଇଁ ବିଭିନ୍ନ ଯୋଜନା ଯଥା କାଳିଆ ଯୋଜନା ଏହିପରି ଯୋଜନା ଦ୍ୱାରା ଲୋକମାନଙ୍କୁ କମ ସୁଧରେ ଲୋନ ଯୋଗାଇ ଦେଇଥାନ୍ତି ଯାହାଫଳରେ ଲୋକମାନେ ସରକାରଙ୍କ ନିକଟରେ ନିଜର ପ୍ରାର୍ଥନା ମଧ୍ୟ ସୁବିଧା ଓ ସହଯୋଗ ଦ୍ୱାରା ପହଞ୍ଚାଇ ଦେଇ ପାରିଥାନ୍ତି ଏହି ଯୋଜନା ଗୁଡ଼ିକରେ ସରକାର ଅଧିକାଂଶରେ ଲୋକମାନଙ୍କର ସାହାଯ୍ୟ କରିଥାନ୍ତି ଏବଂ ଲୋକମାନେ ନିଜର ବୃତ୍ତିକୁ ସହଜ ଓ ସୁମଧୁର କରିପାରିଥାନ୍ତି